ଆମ ଅଞ୍ଚଳରେ ପ୍ରାଣୀ ଚିକିତ୍ସାକ ପାଇଁ ପଶୁ ଡକ୍ଟର୍ ଅଛନ୍ତି ସେମାନେ ଭଲରେ ଅଛନ୍ତି ସେମାନେ ପଶୁମାନଙ୍କର ସ୍ୱାସ୍ଥ୍ୟର ସୁରକ୍ଷା ରଖିବା ପାଇଁ ସେମାନେ ରାତି ଦିନ ଏକରେ ଦିନ ସେମାନଙ୍କୁ ଆମେ ଯେତେବେଳେ ଡାକିବ ସେମାନେ ଆସନ୍ତିୁ ଓ ପଶୁର ଚିକିତ୍ସା କରନ୍ତି ପଶୁକୁ ଇଞ୍ଜେକ୍ସନ୍ ଦିଅନ୍ତି ମେଡ଼ିସିନ୍ ଦିଅନ୍ତି ଓ ପଇସା ମଧ୍ୟ ଖର୍ଚ୍ଚ କରନ୍ତି ପଇସା ହୁଏ ପଶୁ ପାଇଁ ମଧ୍ୟ ଅଧିକ ପଇସା ପତ୍ର ଖର୍ଚ୍ଚ କରିବାକୁ ପଡ଼େ କାହିଁକିନା ପଶୁର ସେବା ଯତ୍ନ ନକଲେ ପଶୁ ବହୁତ ଅସୁବିଧା ସମ୍ମୁଖୀନ ସେମାନେ ଇଞ୍ଜେକ୍ସନ୍ ଦିଆଯାଏ ଆଉ ଜ୍ୱର ହେଲେ ମେଡ଼ିସିନ୍ ଦିଆଯାଏ ତା'ପରେ ସେମାନେ ଦେହର ସ୍ୱାସ୍ଥ୍ୟ ରଖିବା ପାଇଁ ଆମେ ସେମାନେ ଯତ୍ନ ମଧ୍ୟ ନେଇଥାଉ ସେମାନଙ୍କ ଭଳି ବେଶୀ ପଇସା ମଧ୍ୟ ଖର୍ଚ୍ଚ କେବେ ତିନି ହଜାର କେବେ ଚାରି ହଜାର କେବେ ପାଞ୍ଚ ହଜାର ଏମିତି ମଧ୍ୟ ସେମାନଙ୍କର ଖର୍ଚ୍ଚ ହେଇଯାଏ ପଶୁମାନଙ୍କ ଯଦି ଯତ୍ନ ଯଦି ନ କରିବ ସେମାନେ ଅସୁବିଧାର ସମ୍ମୁଖୀନ ହେବେନି ଏଥିପାଇଁ ପଶୁମାନଙ୍କର ସ୍ୱାସ୍ଥ୍ୟ ଟିକେ ଖରାପ ହେଲା ମାନେ ପଶୁ ଡକ୍ଟର୍ଙ୍କ କିନ୍ତୁ ପଶୁ ଡକ୍ଟର୍ ଶୁଣିବା ସାଙ୍ଗେ ସାଙ୍ଗେ ଆସି ପଶୁର ଚିକିତ୍ସା କରି ମେଡ଼ିସିନ୍ ପତ୍ର ଦେଇ ଯାଆନ୍ତି